କୁକୁଡ଼ା ରକ୍ଷକମାନେ ସୁନିଶ୍ଚିତ କରିପାରିବେ ଯେ ସେମାନଙ୍କୁ କୁକୁଡ଼ା ସୁସ୍ଥ ଏବଂ ମନୁଷ୍ୟକୁ ପ୍ରଭାବିତ କରୁଥିବା ରୋଗରୁ ମୁକ୍ତି କରାଇପାରନ୍ତି ଯେମିତି କୁକୁଡ଼ାମାନଙ୍କୁ କୁକୁଡ଼ାମାନଙ୍କୁ ଭଲସେ ଏ ପ୍ରତିଦିନ ସେମାନଙ୍କର ଯତ୍ନ ନେବା ଦରକାର ଯେମିତି ସେମାନେ ସୁରକ୍ଷିତ ରହିବେ ସେମାନଙ୍କର ଖାଇବା ମଧ୍ୟ ଠିକ୍ ଟାଇମ୍ରେ ଦେବା ଦରକାର ଆଉ ରହିବା ପାଇଁ ଠିକ୍ ମାତ୍ରାରେ ତାପମାତ୍ରା ଯେଉଁଭଳି ଭାବରେ ପରିବେଶ ତାଙ୍କୁ ଦରକାର ସେହିଭଳି ଭାବରେ ସେମାନଙ୍କୁ ରହିବାକୁ ସୁବିଧା ଦେବା ଦରକାର ଆଉ ସେମାନଙ୍କର ଦେହର ଯତ୍ନ ଯେମିତି କୌଣସି କୁକୁଡ଼ାକୁ ରୋଗ ହେଲେ ଠିକ୍ ସମୟରେ ସେମାନଙ୍କର ସ୍ଵାସ୍ଥ୍ୟ ଅବସ୍ଥା ଦେଖାଇ ସେମାନଙ୍କୁ ଠିକ୍ କରିବା ଦରକାର ନଚେତ୍ ସେମାନଙ୍କଠାରୁ ଅନ୍ୟ କୁକୁଡ଼ାମାନଙ୍କୁ ବି ଏ ରୋଗ ହେବାର ସମ୍ଭାବନା ଥାଏ ଆଉ ଲୋକମାନେ ଖାଇକି ସେହି ରୋଗ ଆସିବାର ସମ୍ଭାବନା ଥାଏ ତେଣୁ ଆଗରୁ ସତର୍କ ହେବା ଦରକାର